ଆମେ ମାନେ ଯେମିତି ଆଗରୁ ଅଫିସକୁ ଯାଇ ରିଚାର୍ଜ ମୋବାଇଲ୍ ରିଚାର୍ଜ କିମ୍ବା ଟି ଭି ରିଚାର୍ଜ କରିଥାଉ କିନ୍ତୁ ଏମିତି ମାନେ ଏମିତି ଇଣ୍ଟରନେଟ୍ ଯୁଗ ହେଲାଣି କି ଆମେ ମୋବାଇଲ୍ରେ ରିଚାର୍ଜ ମାରିପାରୁଛୁ ଆଉ ଟିଭିରେ ବି ରିଚାର୍ଜ ମାରି ପାରୁଛୁ